ପାଞ୍ଚ ହଜାର ନଅଶହ ବାର ଦୁଇ ଲକ୍ଷ ପଚାଶ ହଜାର ସାତଶହ ଚଉଦ ପାଞ୍ଚଲକ୍ଷ କୋଡ଼ିଏ ହଜାର ବାର ହଜାର ନଅଶହ ତିରିଶ ସତର ହଜାର ପାଞ୍ଚଶହ ତେଇଶ